ଋତୁମାନଙ୍କ ମଧ୍ୟରେ ଶୀତଋତୁରେ ଆମେ ବେଶି ଫସଲ ପାଇଥାଉ ବେଶି ପରିବାର ଚାଷ କରାଯାଇଥାଏ ଆମେ ବିଭିନ୍ନ ପ୍ରକାର ଫସଲର ଅନୁଭବ ଅନୁଭବ କରିପାରିଥାଉ କିନ୍ତୁ ଖରାଦିନେ ଆମେ ବେଶି ପରିବା ପାଇପାରିନଥାଉ କିନ୍ତୁ ଆମେ ବିଭିନ୍ନ ପ୍ରକାର ଫଳ ଆମେ ପାଇଥାଉ ଆମ୍ବ ପରି ଆମ୍ବ ପରି ସ୍ୱତନ୍ତ୍ର ଫଳର ଅନୁଭବ ଆମେ ଖରା ଦିନେ ହିଁ କରିଥାଉ ଶୀତଦିନେ ଆମେ ପରିବାର ଭଲ ଭାବରେ ଅନୁଭବ କଲାବେଳେ ଖରାଦିନେ ଫଳର ଭଲ ଭାବରେ ଅନୁଭବ କରିଥାଉ ବର୍ଷାଦିନେ ଗଛଗୁଡ଼ିକ ଭଲ ଭାବରେ ବଢ଼ିଥାଏ ତ ସେଥିପାଇଁ କୌଣସି ସତର୍କତା ଆମେ ଅବଲମ୍ବନ କରିନଥାଉ କିନ୍ତୁ ଖରାଦିନେ ଆମେ ପ୍ରଚୁର ମାତ୍ରାରେ ଗଛମାନଙ୍କୁ ପାଣି ଦେଇଥାଉ ଏବଂ ତାଙ୍କ ମୂଳରେ ଆମେ କପଡ଼ା କିମ୍ବା କୌଣସି କୁଟା ଆମେ ଦେଇଥାଉ ଯାହାଦ୍ୱାରା ପାଣିଟା ବେଶି ସମୟ ସେଠାରେ ରହିଥାଏ